ଉଣେଇଶ ତିନି ଉଣେଇଶ ଛୟାନବେ ଦୁଇ ଚାରି ଉଣେଇଶ ଚଉରାନବେ ପାଞ୍ଚ ଚାରି ଦୁଇହଜାର ଦୁଇ ଉଣେଇଶ ତିନି ଉଣେଇଶ ସତୁରୀ ଚାରି ପାଞ୍ଚ ଉଣେଇଶହ ଅଠାନବେ